ହଁ ଆପଣ ଅଟୋବାଲା ଅନିଲ୍ ବେହେରା କି ମୁଁ ଭୁବନେଶ୍ଵର ଲିଙ୍ଗରାଜ ବୁଲିବାକୁ ଯିବି ଏବେ ତ ଗୋଟେ ଦିନରେ ବୁଲିବାକୁ ଯିବି ଲିଙ୍ଗରାଜକୁ କେତେ ଟଙ୍କା ଆଜି ଆଉ କେଉଁଠି ଭଲ ଜାଗା ଅଛି ପାଖରେ

ହ୍ୟାଲୋ କେଉଁଠି ଅଛି ହଉ ପୁରୀ ତ ମୁଁ ବହୁତ ଦିନରୁ ଯାଇନି କିନ୍ତୁ ଯିବା କେତେ ଟଙ୍କା ଖର୍ଚ୍ଚ ହେବ ମୋ ପାଖରେ ମୁଁ ଗରିବ ଲୋକ ଏତେ ଦେଇପାରିବିନି କିଛି କମ୍ କରନ୍ତୁ ସେଠି ରହିବା ବ୍ୟବସ୍ଥା କେମିତି ଅଛି ହ୍ୟାଲୋ ରହିବା ବ୍ୟବସ୍ଥା କେମିତି ଅଛି କମ୍ ଖର୍ଚ୍ଚରେ ହୋଟେଲ୍ ମିଳିବ କି ଆପଣଙ୍କ କେଉଁ ଚିହ୍ନା ପରିଚୟ ହୋଟେଲ୍ ଅଛି କି

ବଲେ ସେଇଠି ଆମକୁ ସୁବିଧା ସେସବୁ ମିଳିବ ତ ଆଉ କ'ଣ କହିଲେ ପଇସା ଅଧିକା ଖର୍ଚ୍ଚ କେତେ କହୁନାହାନ୍ତି ଆପଣ ଗରିବ ଲୋକ ପାଇବି କେମତି ଏତେ ଟଙ୍କା ବେଶୀ ହୋଇଯାଉଛି

ସେ ପାଖରେ ନା ନା ମୁଁ ଏକ୍ଲା ଯିବି ସିଙ୍ଗିଲ୍

ହଁ ପେସେଞ୍ଜର୍ ବସେଇକି ଯାଇପାରିବେ କାହିଁକିନା ମୁଁ ତ ଏକା ଯିବି ନା ମୁଁ ହଁ ତ କହିଲ ଆଉ କି କି ଜାଗା ଅଛି କେତେ ଦିନ ଦୁଇ ତିନି ଦିନ ଖଣ୍ଡେ ହଁ ଦୁଇ ତିନି ଦିନ ଖଣ୍ଡେ ରହି ସବୁ ଦେଖା କରିକି ଆସିବା ଆପଣ ସବୁ ଦେଖିଛନ୍ତି କି ସବୁ ଜାଗା ହଁ ହଁ ଭଡ଼ା ସହିତ କିଛି ନାହିଁ କିନ୍ତୁ କମ୍ ଖର୍ଚ୍ଚରେ ହେବା କଥା ଆଚ୍ଛା ସେ ପୁରୀରେ ଖାଇବା ପିଇବା ସୁବିଧା କେମତି ବ୍ୟବସ୍ଥା କେମତି ଅଛି ସେଠି ନିରାମିଷ ମିଳିବ କି କାହିଁକିନା ଆମେ ଆମିଷ ଭୋଜନ କରୁନାହୁଁ ଆପଣ ଦେଖିଛନ୍ତି କି ସବୁ ଜାଗା ସବୁ ହୋଟେଲ୍ ହଁ କେବେ ଖିଅ ପିଆ କରିଛନ୍ତି କି ସେ ନିରାମିଷ ହୋଟେଲ୍ରେ

ନିରାମିଷ ହୋଟେଲ୍ରେ ଗୋଟେ ମିଲ୍ସକୁ କେତେ ଟଙ୍କା ନେଉଛି ଗୋଟେ ମିଲ୍ସକୁ କେତେ ଟଙ୍କା ନେଉଛି

ହଁ ଗୋଟେ ମିଲ୍ସକୁ କେତେ ପଡ଼ୁଛି ଖାଇବା ଖର୍ଚ୍ଚ

ପୁରା ସାଧା ସେ ଭୋଜନ ଜାଗାର ନାମଟା କହିଲ ସେଇ ଭୋଜନ ଜାଗାର ନାମଟା କୁହ ଯେଉଁ ଜାଗାରେ ଭୋଜନ ହେବ ଯେଉଁ ହୋଟେଲ୍ରେ ବିକ୍ରି ହେଉଛି ଭୋଜନ ସାଧା ଭୋଜନ ରେଷ୍ଟୁରେଣ୍ଟ୍ ଛାଡ଼ିକି ଆଉ ସାଧା ଭୋଜନ ଲାଗି ନାହଁ କି ସାଧା ମାନେ ଅନ୍ୟ କୌଣସି ରେଷ୍ଟୁରେଣ୍ଟ୍ କ'ଣ କି ବେଶୀ କଷ୍ଟ ଖର୍ଚ୍ଚ ହେବ

ହଉ ଠିକ୍ ଅଛି ମୁଁ ଆପଣଙ୍କ ହିସାବରେ ଯିବି ଆଉ ସେଇଠି ଯେମତି ସୁବିଧା

ହଉ ମୁଁ ରେଡ଼ି